ଆଜିକାଲି ୟୁଟ୍ୟୁବ୍ରେ ଅନେକ ବିଜନେସ୍ ରହିଛି ଯାହାଫଳରେ ମୁଁ କିଛି ସାଙ୍ଗମାନଙ୍କୁ ସେୟାର୍ କରିବାକୁ ଚାହୁଁଛି ସେମାନେ ଟେକ୍ନୋଲୋଜି ବ୍ୟବହାର କରି କେଉଁଠାରେ କେତେ ପରିମାଣରେ ଇନଭେସ୍ଟ୍ କଲେ କେତେ ମିଳିବ କେତେ ଲାଭ ଅଛି କେତେ କ୍ଷତି ଅଛି କାହାକୁ ବିକିବେ କାହାକୁ ଇଏ କରିବେନି ଆମର ବିଜନେସ୍ ମାର୍କେଟ ୟୁଟ୍ୟୁବ୍ରେ ଯାହାକି ବ୍ୟବସାୟ ପ୍ରତି ଅନେକ ଲୋକ ନିଜର ମତାମତ ପ୍ରଦର୍ଶନ କରୁଛନ୍ତି ତାହାକୁ ଆମ କୁଟୀର ଶିଳ୍ପରୁ ଆମେ ବହୁତ ବଡ଼ ଶିଳ୍ପ ପର୍ଯ୍ୟନ୍ତ ନେବା କରିବା ତାହା ମଧ୍ୟ ୟୁଟ୍ୟୁବ୍ରେ ପଦ ଦେଖାଯାଇଛି ମାଧ୍ୟମ ରହିଛି ତେଣୁ ୟୁଟ୍ୟୁବ୍ରେ ଟେକ୍ନୋଲୋଜି ସାହାଯ୍ୟରେ ଆମେ ଅନେକ କିଛି ଶିଖିପାରିବା ଏବଂ ବିଜନେସ୍ ମଧ୍ୟ କରିପାରିବା